ପନ୍ଦର ଜାନୁଆରୀ ଦୁଇ ହଜାର ପନ୍ଦର ତେର ଜୁନ ଦୁଇ ହଜାର ବାର ଏଗାର ମାର୍ଚ୍ଚ ଉଣେଇଶ ନବେ ଦଶ ଡିସେମ୍ବର ଅଠରଶହ ସତୁରୀ ଏକୋଇଶ ଜାନୁଆରୀ ସତରଶହ ଅଶୀ